ମୁଁ ଯେତେବେଳେ ବିଦ୍ୟାଳୟରେ ପଢ଼ୁଥିଲି ସେତେବେଳେ ଆମର ଶ୍ରେଣୀରେ ପଢ଼ାଇବା ସହିତ ଚିତ୍ର ଶିଖାଯାଉଥିଲା ମୋତେ ଚିତ୍ର କରିବାକୁ ବହୁତ ଭଲ ମଧ୍ୟ ଲାଗୁଥିଲା ମୋର ଭଲ ଚିତ୍ର ହୁଏ ନାହିଁ କିନ୍ତୁ ମୋତେ ଭଲ ଲାଗେ ଚିତ୍ର କରିବାକୁ ପ୍ରଥମେ ମୋତେ ଗୋଟିଏ ଘରର ଚିତ୍ର ଶିଖାଗଲା ମୋତେ ତାପରେ କରିବାକୁ ମଧ୍ୟ କୁହାଗଲା ମୁଁ ବହୁତ ଭଲ ଭାବରେ ଚିତ୍ରକୁ କରିଲି ପ୍ରତ୍ୟେକ ଶନିବାର ଦିନ ଆମକୁ ଚିତ୍ର ଶିଖାଯାଏ ବିଭିନ୍ନ ପ୍ରକାର ଚିତ୍ର କଳା ଶିଖାଯାଏ ଯେପରିକି ଆମ୍ବ ଗୋଟିଏ ମାଆର ଚିତ୍ର ପାଇପ୍ର ଚିତ୍ର ଗାଈର ଚିତ୍ର ଏମିତି ଅନେକ ଚିତ୍ର ଶିଖାଯାଏ ହେଲେ ମୁଁ ଭଲ ଭାବରେ କରିପାରେ ନାହିଁ କିନ୍ତୁ ମୋତେ ବହୁତ ଭଲ ଲାଗେ ଆମକୁ ଚିତ୍ର କଳା ଶିଖାଉଥିବା ମଧ୍ୟ ବହୁତ ଭଲ ଥିଲେ ଚିତ୍ର ହେଉଛି ଏକ ପ୍ରକାର କଳା ଏହା ଭଗବାନ ମନୁଷ୍ୟକୁ ପ୍ରଦାନ କରିଥାନ୍ତି ଯେପରିକି ଗୀତ ନୃତ୍ୟ ଗୋଟିଏ ଗୋଟିଏ କଳା ସେହିପରିକି ଚିତ୍ର ମଧ୍ୟ ଗୋଟିଏ ପ୍ରକାର କଳା